ଆମ ଅଞ୍ଚଳର ଲୋକମାନେ ସାଧାରଣତଃ ନିଜର ବୁଦ୍ଧି ଖଟାଇ ଛୋଟ ଛୋଟ ନିଜ ଛୋଟ ଛୋଟ ନିଜ ନିଜର ବ୍ୟବସାୟ କରିଛନ୍ତି କେହି କେହି ସବାଇ ଘାସ ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରନ୍ତି ତ କେହି କେହି ଦୋକାନ କରି ବ୍ୟବସାୟ କରିଥାନ୍ତି ଆମ ଗାଁ ବହୁତ ଗୁଡ଼ାଏ ସ୍ୱୟଂସହାୟିକା ଗୋଷ୍ଠି ରହିଅଛି ମୁଁ ସେ ସ୍ୱୟଂସହାୟିକା ଗୋଷ୍ଠିରେ ମଧ୍ୟ ମୁଁ ମୁଁ ବି ଅଛି ଆମେ ଆମେ ବ୍ୟାଙ୍କରୁ କିଛି ଋଣ ଆଣି ଆମେ ଅଗରବତୀ ବଳିତା ଇତ୍ୟାଦି ଋଣ ଆଣିକରି ଆମେ ସେଗୁଡ଼ିକ ତିଆରି କରିଥାଉ ସେଗୁଡ଼ିକୁ ତିଆରି କରି ବିକ୍ରୀ କରି ଆମେ କିଛି ପଇସା ରୋଜଗାର କରିଥାଉ ସେଗୁଡ଼ିକୁ ବଜାରରେ ବିକ୍ରୀ କରି ଆମେ ଦୁଇ ପଇସା ରୋଜଗାର କରିଥାଉ ଦୋକାନରେ ମଧ୍ୟ ବିକ୍ରୀ କରିଥାଉ ଆହୁରି ସିଲେଇ ମେସିନ୍ ଆଣିକି ଘରେ ଆମେ ସିଲେଇ ମେସିନ୍ ଆଣିକି ଘରେ ଜାମା ପ୍ୟାଣ୍ଟ୍ ସବୁ ତିଆରି କରି ସେଗୁଡ଼ିକୁ ଆମେ ବଜାରରେ ବିକ୍ରୀ କରି ଦୁଇ ପଇସା ରୋଜଗାର କରୁ ଆଜିକାଲି ତ ସ୍ୱୟଂସହାୟିକା ଗୋଷ୍ଠିକୁ ବହୁତ ସାହାଯ୍ୟ ମିଳି ଥାଏ